ମୁଁ ଗ୍ୟାସ୍ରେ ବେଶୀ ରୋଷେଇ କରେ କେତେବେଳେ କେମିତି ଇଣ୍ଡକ୍ସନ୍ ଷ୍ଟୋଭ୍ ବ୍ୟବହାର କରେ ଧରନ୍ତୁ ଗ୍ୟାସ୍ ଆଜି ସରିଗଲା ତେଣୁକରି ଦରସିଝା ଫୁଟା ହେଇଥିବ ଦରସିଝା ହେଇଥିବ ସେଇଥିପାଇଁ ଷ୍ଟୋଭ୍ ସାଙ୍ଗ ସାଙ୍ଗ ଲଗାଇ ଦିଏ ନଚେତ୍ ଇଣ୍ଡକ୍ସନରେ ସିଝାଇ ସାଝେଇ ଦିଏ ସେଇପରି ଏଇ ପ୍ରେସର୍ କୁକର୍ରେ ଆମେ କ'ଣ ଡାଲି ଟିକେ ଗୋଟେ ଡେକଚିରେ ବସାଇଲେ ବହୁତ ସମୟ ଲାଗେ କିନ୍ତୁ ପ୍ରେସର୍ କୁକର୍ରେ ଶୀଘ୍ର ହେଇଯାଏ ତା'ପରେ ମାଂସ ଫାସ ହେଲା ପ୍ରେସର୍ କୁକର୍ରେ ସିଝାଇ ଦେଲେ ଆମର କମ୍ ଗ୍ୟାସ୍ ବି ଖର୍ଚ୍ଚ ହୁଏ ଆଉ ଗ୍ୟାସ୍ଟା ସବୁବେଳେ ଥାଏ ଯଦି ବାଇଚାନ୍ସ୍ ସରିଗଲା ତା'ହେଲେ ଇଣ୍ଡକ୍ସନ୍ରେ ବସେଇ ଦିଏ ନଚେତ୍ ଷ୍ଟୋଭ ଲଗାଇବାକୁ ଲଗାଏ ଆଉ ଲଗାଇକି ତା ଦେହରେ ରୋଷେଇ କରେ ଏଇଆ କ'ଣ ପ୍ରେସର୍ କୁକର୍ରେ ଟିକେ ଜଲଦି ପରିବାପତ୍ର କାଟିକିନି ପ୍ରେସର୍ରେ ବସାଇ ଦେଲେ ଡାଲମା ହେଲା ସିଝା ହେଲା ଇଏ କିଛି ଗୋଟେ ମକା ଫକା ହେଲା ତାକୁ କ'ଣ ପ୍ରେସର୍ କୁକର୍ରେ ଜଲଦି ସିଝିଯାଏ ଧରନ୍ତୁ ଆଳୁ ସିଝାଇବାକୁ ଦରକାର ପଡ଼ିଲେ ଇଣ୍ଡକ୍ସନ୍ରେ ବସିବ ବହୁତ ସମୟ ଗ୍ୟାସ୍ରେ ଖାଲି କଡ଼େଇରେ ବସାଇଲେ ବହୁତ ସମୟ ପ୍ରେସର୍ କୁକର୍ରେ ବସାଇଲେ ଜଲଦି ହେଇଯାଏ ଆମର ଗ୍ୟାସ୍ ବି କମ୍ ଖର୍ଚ୍ଚ ହୁଏ ଆମେ ବି ସାଙ୍ଗେ ସାଙ୍ଗେ ସେଇଟା ସିଝିବାଟା ପାଇପାରୁ